ସାଧାରଣତଃ ଗାଁ ମାନଙ୍କରେ କାଠ ଚୁଲାରେ ରୋଷେଇ କରନ୍ତି କାଠ ଚୁଲିରେ ରୋଷେଇ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି କାଠ ଚୁଲିରେ ରୋଷେଇ କରିବା ଦ୍ଵାରା ସାଧାରଣତଃ ଅଧିକା ଧୂଆଁ ହୋଇଥାଏ ନିଆଁ ଜଳାଇବା ସମୟରେ ଅଧିକ ଧୂଆଁ ହେବା ଦ୍ୱାରା ଆଖିରୁ ଲୁହ ମଧ୍ୟ ବାହାରି ଥାଏ କାଠ ଚୁଲିରେ ରୋଷେଇ କରିବା ଦ୍ୱାରା ବାସନ ଗୁଡ଼ିକରେ କଳା ଦାଗ ମଧ୍ୟ ରହିଥାଏ ଗ୍ୟାସରେ ରୋଷେଇ କରୁଥିବା ସମୟରେ ସେମିତି କିଛି ଅସୁବିଧା ହୁଏନି କି ବାସନ ଗୁଡ଼ିକରେ କଳା ଦାଗ ମଧ୍ୟ ରୁହେନି ଗ୍ୟାସରେ ରୋଷେଇ କରିବା ସମୟରେ ସାବଧାନ ରହିବାକୁ ହେବ ଗାଁର ଲୋକମାନଙ୍କ ପାଇଁ ଗ୍ୟାସ ଠାରୁ କଠାଚୁଲା ହିଁ ଭଲ ହୋଇଥାଏ କାରଣ ଗାଁର ଲୋକମାନେ ଗ୍ୟାସ ଭରିବା ପାଇଁ ପଇସା ପାଇନଥାନ୍ତି କିନ୍ତୁ କାଠରେ ରୋଷେଇ କରୁଥିବା ଲୋକମାନେ ଜଙ୍ଗଲକୁ ଯାଇ କାଠ ହାଣି ରୋଷେଇ କରିଥାନ୍ତି